ଆଜ୍ଞା ଡେଲିଭେରୀ ବୟ ଡେଲିଭେରୀ କମ୍ପାନୀର ଫୋନ ଲାଗିଛି ହଁ ଆଜ୍ଞା ମୁଁ ଅମୀୟ ସାହୁ କହୁଥିଲି ହଁ ଆଜ୍ଞା ଯେଉଁ ଡେଲିଭରୀଟି ମୁଁ ଅର୍ଡ଼ର କରିଥିଲି ସେ ଆଜ୍ଞା ଠିକ ସମୟରେ ଆସି ଯାହା ହେଉ ପହଞ୍ଚିଗଲା ଆଉ ଭଲ ଲାଗିଲା ସମସ୍ତେ ଭି ଘର ଲୋକ ଖାଇଲେ ଭଲ ଖାଦ୍ୟ ବି ଭଲ ଟେଷ୍ଟ ହେଇଥିଲା ସମସ୍ତେ ଖାଇଲୁ ବହୁତ ଖୁସି ଲାଗିଲା ଆଉ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଯାହା ହେଉ ଠିକ ସମୟରେ ଆଣି ଭାଇ ଜଣକ ଆମକୁ ପହଞ୍ଚାଇ ଦେଇଥିଲେ ଭଲ ଲାଗିଲା ଜିନିଷଟି ଆଉ ଆପଣଙ୍କ କମ୍ପାନୀକୁ ଅନେକ ଅନେକ ଧନ୍ୟବାଦ ଯାହା ହେଉ ଠିକ ସମୟରେ ରେଗୁଲାର୍ ଲୋକଙ୍କ ପାଇଁ ଭଲ ଭଲ କାର୍ଯ୍ୟ କରୁଛନ୍ତି ଠିକ ସମୟରେ ଖାଦ୍ୟଟି ଆଣି ପହଞ୍ଚେଇ ଦେଉଛନ୍ତି ଲୋକମାନଙ୍କ ପାଇଁ ଯାହା କି ସେଟା ପାଇଁ ଅନେକ ଅନେକ ଅଶେଷ ଅଶେଷ ଧନ୍ୟବାଦ ଯାହା ହେଉ ଯେଉଁ ଡେଲିଭରୀ ବୟ ଜଣକ ଭାଇ ଆମକୁ ଆଣିକି ଦେଇଥିଲେ ପ୍ରଡ଼କ୍ଟଟି ତାଙ୍କୁ ମୋତେ ଅଶେଷ ଅଶେଷ ଧନ୍ୟବାଦ ଦେବା ଦରକାର ଯେ ଯାହା ହଉ ଠିକ ସମୟରେ ସେ ଆମକୁ ଆଣି ମୋର ଯେଉଁ ଅର୍ଡ଼ରଟି ଥିଲା ମୋତେ ସେ ଆଣି ଠିକ ସମୟରେ ଯାହା ହେଉ ପହଞ୍ଚାଇ ଦେଲେ ଭଲ ଲାଗିଲା ତାଙ୍କ ସହିତ ବି ଆସିଲେ ବି ଭଲ ଭଲ ସେ ବ୍ୟବହାର କଲେ ଆମ ସହିତ ଏବଂ ଆମକୁ ଠିକ ସମୟରେ ଆଣିକି ଦେଇ ଦେଲେ ତାଙ୍କୁ ଆମ ତରଫରୁ ଅନେକ ଅନେକ ଅଶେଷ ଅଶେଷ ଧନ୍ୟବାଦ ଆଉ ଯାହା ହଉ ଏ ଭଲ ଲାଗିଲା ଏଇ ପ୍ରଡ଼କ୍ଟଟି ଆମକୁ ଯାହା ହଉ ଠିକ ସମୟରେ ପହଞ୍ଚିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଆଉ ଆପଣଙ୍କ କମ୍ପାନୀକୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ ଯା ହେଉ ପ୍ରଡ଼କ୍ଟଟି ଠିକ ସମୟରେ ଆଣିକି ଆପଣ ଭଲ ଭଲ ଡେଲିଭେରୀ ବୟକୁ ମଧ୍ୟ ରଖିଛନ୍ତି ଯାହା କି କର୍ମ ତତ୍ପର ବ୍ୟକ୍ତି ଜଣକ ଯିଏ କି ଠିକ ସମୟରେ ଆଣିକି ଠିକ ଲୋକମାନଙ୍କର ସାହାଯ୍ୟ କରୁଛନ୍ତି ଏବଂ ଲୋକମାନଙ୍କୁ ଠିକ ସମୟରେ ଆଣିକି ପହଞ୍ଚାଇ ଦେଇପାରୁଛନ୍ତି ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ